ମୋ ପାଖରେ ବର୍ତ୍ତମାନ ସମୟରେ ଏଲ୍ ପି ଜି ଗ୍ୟାସ୍ର ସଂଯୋଗ ଅଛି ମୋ ପାଖରେ ଅଛି ତେବେ ପୂର୍ବରୁ ମୋ ପାଖରେ ଯେତେବେଳେ ଏହି ଗ୍ୟାସ୍ ନଥିଲା କାଠ ବ୍ୟବହାର କରି ଚୁଲା ଲଗେଇବା ପାଇଁ ବହୁତ କଷ୍ଟକର ହେଉଥିଲା ଯେହେତୁ କାଠଟି ଯଦି ଓଦା ହେଇଥାଏ ତାହେଲେ ସେହି କାଠକୁ ନିଆ ଲଗାଇଵା ପାଇଁ ଫୁଙ୍କି ଫୁଙ୍କି ମୁଣ୍ଡ ବଥା ମଧ୍ୟ ହେଉଥିଲା ଆଖିରୁ ଲୁହ ବାହାରୁଥିଲା ବହୁତ ଧିରରେ ରୋଷେଇ ହେଉଥିଲା ବର୍ଷା ସମୟରେ ତ ଭୋକରେ ମୋତେ ପ୍ରାୟ ଶୋଇବାକୁ ପଡ଼ିଥାଏ କାଠ ଚୁଲାରେ ଯଦି ରୋଷେଇ କରୁଥିଲି ଯେହେତୁ ଆମ କାଠ ଚୁଲା ବାହାରେ ରହୁଥିଲା ସେଇଥିପାଇଁ ସେ କଷ୍ଟଗୁଡ଼ାକୁ ଯେ ଆମେ ଅନୁଭବ କରିଛୁ ଆଜିର ସମୟରେ ଏଲ୍ ପି ଜି ଗ୍ୟାସ୍ ବାହାରିବା ଠାରୁ ଲୋକେ ଗ୍ୟାସ୍ରେ ଅତି ସହଜରେ କମ୍ ସମୟରେ ରୋଷେଇ ପ୍ରସ୍ତୁତ କରିଥାନ୍ତି ଏବଂ ନିଜେ ଖାଇଥାନ୍ତି ଏବଂ ଏହା ଜୀବନରେ ଅତି ସୁଖ ମଧ୍ୟ ଦେଇଥାଏ